ହ୍ୟାଲୋ ଆପଣ କଟକ କଲେଜ ଛକ ହୋଟେଲ ଆଶୋକା ରୁ କହୁଛନ୍ତି ତ ଆଜ୍ଞା ଆଜ୍ଞା ମୁଁ ଜଗତପୁର ରୁ ସାଇ କମ୍ପ୍ଲେକ୍ସ ରୁ କିଶୋର ନାୟକ କହୁଥିଲି ଆଜ୍ଞା ଆଜ୍ଞା ଆପଣଙ୍କର ଚାଇନିଜ କି ଖାଇବା ଅର୍ଡ଼ର ଅର୍ଡ଼ର କରିଥାନ୍ତି ଆଜ୍ଞା ଆଜ୍ଞା ଚାଉମିନ୍ ଚିକେନ ଚାଉମିନ୍ ଫ୍ରାଇ ମୋମୋ ମରଚୁରନ୍ ମସ୍ରୁମ୍ ଆଜ୍ଞା ଆଜ୍ଞା ଆପଣ ଏଇଟା ଅର୍ଡ଼ର ଟା ରଖି ଦିଅନ୍ତୁ ଏଇଟା ଆପଣ ସାଇ କମ୍ପ୍ଲେକ୍ସ ଯେଉଁ ପାଖକୁ କେମିତି ପଠାଇବା ପାଇଁ କେମିତି ଆପଣ ଟିକେ

ଠିକ ଅଛି କେତେ ସମୟ ଭିତରେ ଆଜ୍ଞା ପହଞ୍ଚିବ

ଠିକ୍ ଅଛି ଆଜ୍ଞା ଆଉ ଆପଣଙ୍କର ଚାର୍ଜେସ ସାର୍ କେମିତି ଲାଗୁଛି ଠିକ୍ ଅଛି ଆଜ୍ଞା ଡେଲିଭରି ପରେ ଆଜ୍ଞା ସାଙ୍ଗେ ସାଙ୍ଗେ ପେମେଣ୍ଟ ହେଇଯିବ ଆଜ୍ଞା ଆଜ୍ଞା